ଓଡ଼ିଶାର ଲୋକମାନେ ବିବାହ ଓ ଭୋଜିଭାତ ହେଲେ କରୁଛନ୍ତି ଯଦି ଗୋଟେ ପିଲା ଜନ୍ମ ହେଉଛି ତା'ର ଏକୋଇଶିଆ ଭୋଜି କରି ମିଠା ବାଣ୍ଟୁଛନ୍ତି ଭୋଜି କରୁଛନ୍ତି ସାଇ ପଡ଼ିଶା ଡାକୁଛନ୍ତି ଏବଂ ପୂଜା ବି କରୁଛନ୍ତି ଆଉ ଯଦି ବିବାହ ପର୍ବ ପାଳନ କରାହଉଛି ସେଠି ମଧ୍ୟ ନାଚ ଗୀତ ହେଇକି ପ୍ରସେସନ୍ ହେଇକି ଭୋଜି ଭୋଜି କରାହଉଛି ସମସ୍ତେ ଖୁସିରେ ରହୁଛନ୍ତି